ଏ ଡ୍ରାଇଭର ଭାଇ ମୁଁ ରଶ୍ମୀଗଡ଼ରୁ ରଞ୍ଜନ କୁମାର ବରାଡ଼ କହୁଛି ଆମର ଯେଉଁ ଓଲା ବୁକିଙ୍ଗ ହୋଇଥିଲା ବାରଟା ବେଳକୁ ପହଞ୍ଚିବାର ଥିଲା ଆପଣ କ'ଣ ଏତେ ଲେଟ୍ କଲେଣି ଯଦି ଆପଣଙ୍କ ଗାଡ଼ି ଆସିବାନି କେଉଁଠି ଅସୁବିଧା ଅଛି ତା'ହେଲେ ମୋତେ କୁହନ୍ତୁ ନ ହେଲେ ମୁଁ ଅଲଗା ଗାଡ଼ି ବୁକିଙ୍ଗ କରିକି ପଳାଇବି କାରଣ ମୋର ସାଢ଼େ ଗୋଟାଏ ବେଳକୁ ପହଞ୍ଚିବାର ଅଛି ନହେଲେ ମୋତେ ବିଭିନ୍ନ ଅଫିସରୁ ଗାଳି ଶୁଣିବାକୁ ପଡ଼ିବ ତୁମେ ଆସିକି ଯାଇ ପହଞ୍ଚିପାରିବ ନା ପହଞ୍ଚିପାରିବନି ନହେଲେ ମୁଁ ଅଲଗା ଗାଡ଼ି ବୁକିଙ୍ଗ କରିକି ପଳାଉଛି